ଏଠାକାର ମତ୍ସ୍ୟଜୀବୀମାନଙ୍କର ଜାତି ବହୁତ ଅଛି ଯେହେତୁ ଆମେ ପୁରୀ ଜିଲ୍ଲାର ଲୋକ ତ ଆମ ପୁରୀ ଜିଲ୍ଲାରେ ସମୁଦ୍ର କୂଳରେ ମାଛ ଧରିବାର ଗୋଟେ ଜାତିର ଲୋକମାନେ ରୁହନ୍ତି ଯାହାକୁ ଆମେ କହୁ ନୋଳିଆ ଜାତି ଲୋକ ବା ନୋଳିଆ ଗୋଷ୍ଠୀର ଲୋକ ନୋଳିଆ ଜାତିର ଲୋକକୁ ଆମେ ନୋଳିଆଣି ବି କହୁ ସେମାନେ କ'ଣ କରନ୍ତି ନା ମାଛ ଧରନ୍ତି ମାଛ ଧରିକି ଆଣିକି ଗାଁ ଗାଁରେ ସବୁ ବିକନ୍ତି ତ ଯେତେବେଳେ ସେମାନେ ଗାଁକୁ ବିକିବାକୁ ଆସନ୍ତି ଆମେ ତାଙ୍କୁ କହୁ ନୋଳିଆ ଜାତିର ଲୋକମାନେ ଆଇଲେ ମାଛ ବିକିବା ପାଇଁକା ତ ସେମାନେ ସବୁ ମାଛ ବିକାବିକି କରନ୍ତି କେଉଟ ଜାତିର ଲୋକ ବି ଅଛନ୍ତି ସେମାନେ ଆମ ମାନେ ଓଡ଼ିଶାରେ ବା ଆମ ପୁରୀରେ କେଉଟ ଜାତିର ଲୋକମାନେ ମାଛ ଧରନ୍ତି ସେମାନଙ୍କର ପର୍ବ ବହୁତ ଭଲ ଅଛି ତାଙ୍କର ଗୋଟେ ବଡ଼ ପର୍ବ ଅଛି ଯେଉଁ ପର୍ବରେ ସେମାନେ କ'ଣ କରନ୍ତି ନା ଯେମିତି ଆମେ ଆମ ପର୍ବରେ ଘର ଲିପାଲିପି କରୁଛେ ସିଏ ମାନେ ବି ସେମିତି ତାଙ୍କ ପର୍ବରେ ଘର ଲିପାଲିପି କରନ୍ତି ଆଉ ମାନେ ଘର ଫୁଲରେ ସଜାସଜି କରନ୍ତି ଆଉ ତାଙ୍କର ସେ ମୁଖ୍ୟ ପର୍ବ ବଡ଼ ପର୍ବ ହେତୁ ତାଙ୍କର ମୁଖ୍ୟ ଦେବତା ହେଉଛନ୍ତି ତାଙ୍କର ସେ ଯେଉଁ ଡଙ୍ଗା ତ ଗୋଟେ ନାଉରିର ଡଙ୍ଗା ହୋଉଛି ତା'ର ଦେବତା ତା' ବ୍ୟବସାୟର ମୁଖ୍ୟ ଲକ୍ଷ ଯଦି ଗୋଟେ ଡଙ୍ଗା ନଥିବ ତାହେଲେ ସେ ନାଉରୀର ମାନେ କିଛି ନାହିଁ କାରଣ ସେ ଡଙ୍ଗାରେ ହିଁ ତ ସେ ମାଛ ଧରିବାକୁ ଯାଏ ତ ସିଏ ତାଙ୍କ ବଡ଼ ପର୍ବରେ କେଉଟମାନେ ବା ନୋଳିଆ ବସ୍ତିର ଲୋକମାନେ ସେମାନେ କ'ଣ କରନ୍ତି ନା ତାଙ୍କ ଡଙ୍ଗାକୁ ପୂଜା କରନ୍ତି ପିଠାପଣା ବି କରନ୍ତି ଡଙ୍ଗା ପାଖକୁ ନେଇକି ସମୁଦ୍ର କୂଳରେ କି ନଈ କୂଳରେ ନେଇକି ଡଙ୍ଗାକୁ ପୂଜାପୁଜି କରନ୍ତି ଏଇଟା ହେଉଛି ତାଙ୍କର ବଡ଼ ପର୍ବ ତ ତାଙ୍କ ବଡ଼ ପର୍ବପର୍ବାଣୀରେ ସେମାନେ ବହୁତ ଭଲ ସେ ପାଳନ କରନ୍ତି ଯେହେତୁ ସିଏ ମତ୍ସ୍ୟଜୀବୀ ସମ୍ପ୍ରଦାୟର ଲୋକ ତ ସେମାନେ ଯେତେବେଳେ ପାଳନ କରନ୍ତି ତାଙ୍କ ପାଖାପାଖି ଯେଉଁ ଲୋକମାନେ ବି ଥାଏ ସେମାନେ ବି ଆମେ ବି ଦେଖିବାକୁ ଯାଉ ଆମେ ଯେ ମାନେ ଯଦିଓ କେଉଟ ନୁହଁ ଆମେ ଦେଖୁ ସେମାନେ ବି ତାଙ୍କର ଭୋଗ ପିଠାପଣା ସବୁ ଆମକୁ ଦିଅନ୍ତି ବହୁତ ଧୂମଧାମରେ ପାଳନ କରନ୍ତି କାରଣ ତାଙ୍କର ସେଇଟା ମୁଖ୍ୟ ପର୍ବ ପର୍ବ ନା ସେଥିପାଇଁକା ସେମାନେ ବହୁତ ଧୁମଧାମରେ ପାଳନ କରନ୍ତି